ହଁ ସାହୁ ବାବୁ କହୁଛନ୍ତି କି ହଁ ସେ ତୀର୍ତୋଲରୁ ତ ହଁ ମୁଁ ସେ ତୀର୍ତୋଲ ମେସରେ ରହୁଛି ଆପଣଙ୍କ ହୋଟେଲ କଲେଜ ପାଖରେ ତ ହଁ ଆଜି ଟିକେ ଆମର ଅସୁବିଧା ହେଇଯାଇଛି ଆପଣ ସାତଟା ମିଲ୍ ମୋତେ ଦେଇପାରିବେ ହଁ ସେଇ କଲେଜ ଛକଠାରୁ ଟିକେ ଭିତରକୁ ପଶିଗଲେ ଆମେ ମେସ୍ଟା ଖାଲି ପିଲାଙ୍କ ଯେଉଁଠି ରୋଷେଇ ମିଲ୍ ଆସେ ସେଠି ଆସିପାରି ନାହିଁ ଆପଣ ଟିକେ ମିଲ୍ ଦେଇ ଦେଇଥିଲେ ଭଲ ହେଇଥାନ୍ତା ହଁ ଟିକେ ସାହାଯ୍ୟ କରନ୍ତୁ ହଁ ସେଇ ସେ ପୁରା ଛକୁରୁ ସିଧା ପଳେଇଆସିବେ ସେ ଗଳି ଭିତରେ ପଶିକରି ପୁରା ଲାଷ୍ଟକୁ ପଳେଇ ଆସିବେ ଗୋଟେ ନୀଳ କଲର ଘରଟେ ଥିବ ସେ ନୀଳ କଲର ଘରେ ପାର୍ସଲଟା ଦେଇଦେବେ ଆଉ ହଁ ହଁ ମୁଁ ପିଲାଙ୍କୁ ରଖିଦେଇଛି ପିଲାଙ୍କୁ କହିବି ଗୌତମ ବୋଲି ଗୋଟେ ପିଲାଟା ମିଲ୍ ଅର୍ଡ଼ର କରିଛି ସେ ଆସି ନେଇଯିବେ ହଁ ହଁ ପଇସା କଥା ହଁ ପଇସା ମୁଁ ତୁମକୁ ଅନଲାଇନରେ ପଠେଇଦେବି କିଛି ଅସୁବିଧା ନାହିଁ ହଁ ହଁ କି ମିଲ୍ ଦେଇଥାନ୍ତେ ନାଇଁ ସାଧା ମିଲ୍ ଦେଲେ ଭଲ ହୁଅନ୍ତା ଆଜି ମଙ୍ଗଳବାରଟା ଅଛି କେତେଟା ପିଲା ସାଧା ଖାଇବେ କେତେ ପିଲା ଆଇଁଷ ଖାଇବେ ହଁ ସାତଟା ମିଲ୍ ଟୋଟାଲ ଦରକାର ସାତଟା ମିଲ୍ ଦେଲେ ଭଲ ହୁଅନ୍ତା ହଁ ପନିର ଟିକେ ଦେଇଥାନ୍ତେ ନାଇଁ ଏତେ ଟଙ୍କା କୋଉଟୁ ଆସିବ ପନିର ଟିକେ ଆଉ ମସରୁମ ଟିକେ ହଁ ଭାତ ଡାଲି ପନିର ମସରୁମ ଆଉ ହଉ ଆପଣ ପଠେଇଦେବେ ଆଉ ହଁ ମୁଁ ଫୋନ ପେରେ ପଇସା ପଠେଇଦେବି କିଛି ଅସୁବିଧା ନାହିଁ ପଠେଇଦେବେ ନା ହଉ ହଉ ଡେଲିଭରି କରିସାରିଲା ପରେ ମୋତେ ଫୋନ କରିବେ ମୁଁ ପଇସାଟା ପଠେଇଦେବି ଆଉ ହଁ ହଁ ହଉ ଆଜ୍ଞା ନମସ୍କାର ହଁ ହଁ ହଉ ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି